ଆମର ଭାରତୀୟ ସ୍ୱାସ୍ଥ୍ୟ ସେବା ଯେନ୍ ବ୍ୟବସ୍ଥାମାନେ ହେଉଛି ସେଟା ଠିକ ସୁଚାରୁରୂପେ ନାଇଁ ହେଇପାର୍ବାର୍ କେନ୍ତା ବୋଇଲେ କେତେବେଳେ ସେ କର୍ମଚାରୀମାନଙ୍କର ବି ଅବହେଳା ହେଉଛେ ଆର୍ ପବ୍ଲିକ୍ମାନେ ବି କିଛି ଅବହେଳାରେ ପଡ଼ୁଛନ୍ ବୋଇଲେ ଇ ବ୍ୟବସ୍ଥା ମାନେ ଯେନ୍ ହେଉଛି ହସ୍ପିଟାଲ୍ମାନେ

ଏଇଟା ସବୁ ବ୍ୟବସ୍ଥାମାନେ କରୁଛନ୍ କିନ୍ତୁ ସେ ବ୍ୟବସ୍ଥା ସେ ବ୍ୟବସ୍ଥା ଯେନ୍ ହେଉଛେ ଲୋକେ ଠିକ ହିସାବରେ ଉପକୃତ ନାଇଁ ହେବା ଆରୁ ହଉଛନ୍ ବି ବୋଲେ ଏଇସବୁ ଜିନ୍ ଲାଗି ହସ୍ପିଟାଲ୍ମାନେ ତିଆରି ହେଉଛେ ହେଲେ ସବୁପ୍ରକାର ସୁବିଧା ନାଇଁ ହେଇପାର୍ବା ବୋଲେ ଲୋକେ ଯେତ୍କି ସୁବିଧା ପାଉଛନ୍ ସେତିକି ସୁବିଧା ହିସାବରେ ରହୁଛନ୍ ଆଉ ସ୍ୱାସ୍ଥ୍ୟ ସେବାର୍ ଲାଗି ତ ସରକାର ବି ବହୁତ ପ୍ରକାର ବ୍ୟବସ୍ଥା କରି ଚାଲିଛନ୍ ଆର୍ ସେଥିରେ ଲୋକେ ଉପକୃତ ବି ହେଉଛନ୍ ଆର୍ ହଇରାଣ ବି ହେଉଛନ୍ ବୋଇଲେ ଇ ସବୁ ସ୍ୱାସ୍ଥ୍ୟ ସେବାର୍ ଲାଗି ଆଜିକାଲି ତ ଲୋକ ଏ ସବୁ ସ୍ଵାର୍ଥରେ ଚାଲିଲେନ ହେଲେ ଯଦି ବି ଗଭର୍ଣ୍ଣମେଣ୍ଟ ସ୍ୱାସ୍ଥ୍ୟ ସେବା କର୍ବାର୍ ଲାଗି ଏ ତାକୁ ମତଉଛନ୍ କିନ୍ତୁ ଚଳିଆ କର୍ମଚାରୀମାନେ ଏଭଳି ସବୁ ଅବହେଳା ହେଇକିରି ନିଜର ସ୍ୱାର୍ଥ ଦେଖିକିରି ଚଲୁଛନ୍ ଆରୁ କିଛି ସୁବିଧା ବି ହେଉଛେ ଆର୍ କିଛି ଅସୁବିଧା ବି ହେଉଛି